ମୋର ପ୍ରିୟ ପୁସ୍ତକ ହେଉଛି ରାମାୟଣ ଏହି ପୁସ୍ତକ ପଢ଼ିବା ପାଇଁ ମୋତେ ବହୁତ ଭଲ ଲାଗେ ଏହି ପୁସ୍ତକରେ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ଯାଇଥିଲେ ତାଙ୍କ ଯିଏ ଭାଇ ଥିଲେ ଭରତ ରାଜ୍ୟ ଶାସନ କରିଥିଲେ କିନ୍ତୁ ସେ କେବେ ସିଂହାସନରେ ବସି ନଥିଲେ ତାଙ୍କ ଭାଇର କଠଉକୁ ସିଂହାସନରେ ରଖି ପୂଜା କରିଥିଲେ ସେ ତାଙ୍କ ଭାଇକୁ ବହୁତ ଭଲ ପାଉଥିଲେ ଏଥିରୁ ମୁଁ ଶିଖିଲି ଯେ ଜୀବନରେ ଧନ ବଡ଼ ନୁହେଁ କିନ୍ତୁ ସମ୍ପର୍କରେ ଭଲ ପାଇବା ହିଁ ବଡ଼ କଥା